ହାଲୋ ହଁ ହଁ ହାଲୋ ହଁ ଆମର ଇଏ ଭଲ କାଠ ଫାଟ ସବୁ ଭଲ ଇଏର ଅଛି ଅନ୍ୟ ଅପେକ୍ଷା କମ୍ ରେଟ୍ରେ ଆମେ ଦଉଛୁ ଆପଣ କ'ଣ ସେପଟେ କ'ଣ କ'ଣ ହଉଛି ପରା ସେପଟେ ନାଁ ରେଟ୍ ତ ଅନ୍ୟ ଅପେକ୍ଷା ରେଟ୍ ବହୁତ କମ୍ର ପାଇବେ ଚିପ୍ରେ ପାଇବେ ସେଥିରେ କେତେ କ'ଣ ଦରକାର କେତେ କୁଇଣ୍ଟାଲ୍ କ'ଣ ଦରକାର ସେଇ ଅନୁସାରେ କହିଲେ ମୁଁ ଭଲ କାଠ ଆପଣଙ୍କୁ ପଠେଇଦେବି ହଁ ଭହୁତ କମ୍ ରେଟ୍ ଦେବି ଅନ୍ୟ ଅପେକ୍ଷା ବହୁତ ଚିପ୍ରେ ଦେବି ଆଉ ମୁଁ ବହୁତ ଲୋକଙ୍କୁ ସେଇଭଳିଆ ଦେଇଛି ଆହୁରି ଦେବି ହଁ ଆଉ ଆପଣ ସେଇଟା ଆପଣ କରିବେ ଆଉ ମୁଁ ଭଲ ଭଲ ଇଏ ଦେବି ଆଉ କମ୍ ରେଟ୍ ବି ଦେବି ହାଁ ହଉ ହଉ ହଉ ଠିକ୍ ଅଛି ମୁଁ ପଠେଇଦବି କିଛି ବ୍ୟସ୍ତ ହଁ